ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଆଉ ଅଭିନେତା ଅଛନ୍ ଯେନ୍ ମାନେ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ପରିବହନ କ୍ଷେତ୍ରରେ ଭାରତକେ ଅନେକ ଉପାର୍ଜନରେ ଅନେକ ଉପାୟରେ ଉନ୍ନତି କରିଛନ୍ ସେମାନେ ବହୁତ କଷ୍ଟ କରି କରି ଶିଳ୍ପ ବାଣିଜ୍ୟ ପରିବହନ କରି କେନ୍ତା କରି ଜାହାଜରେ ପରିବହନ କରସନ୍ ବାଣିଜ୍ୟ କରସନ୍ ଆମର ଭାରତ ବହୁତ ଦେଶମାନଙ୍କର ସଙ୍ଗେ ବହୁତ ଭଲ୍ ସେ ବହୁତ ଭଲ୍ ସମ୍ପର୍କ ରଖିଛି ଆଉ ସେ ଭାରତୀୟ ନେତାମାନେ ସେମାନେ ବହୁତ କଷ୍ଟ କରିକରି ଆମର ଦେଶକେ ଉନ୍ନତି କରୁଛ ଯେନ୍ଟାକି ସେ ବାଣିଜ୍ୟରେ ବହୁତ ଜିନିଷ୍ ଭାରତକେ ବହୁତ ଦୂର୍ କେ ନଉଛନ୍ ଯାହାକି ଗାଡ଼ି ଦ୍ୱାରା ହଉ କିି ଉଡ଼ାଜାହାଜର ଦ୍ୱାରା ଶିକ୍ଷା ବି ଶିକ୍ଷା ବି ଆମ ଏନୁ ଆଗରୁ କି ଝିଅମାନଙ୍କୁ ଶିକ୍ଷା ନଦେଲେ ବୋଲି ଭାବୁଥିଲି ଏହାଦେ କିନ୍ତୁ ଲୋକ ଚାଲେନ କି ବହୁତ ଲୋକ ଜାଣିଲେ ନା କି ବହୁତ ଇଟା ମାନେ ପଢ଼ୁଛନ୍ ଝିଅ ମାନଙ୍କୁ ଝିଅ ମାନଙ୍କୁ ପଢ଼ଉଛନ୍ ଆଉ ଏହାତିି ସେ ଝିଅ ମାନଙ୍କର ବି ଟିକେ ଉନ୍ନତି ହେଲଣି ଭାବୁଥିଲି ଝିଅ ମାନଙ୍କୁ ଏକଲା ପଠାବାର୍ ଟା ଭଲ୍ ହେସି କି ସେମାନେ ବି ଶିକ୍ଷା କରୁଛନ୍ ଝିଅମାନଙ୍କୁ କରାଇଛନ୍ ନେତାମାନେ ବହୁତ ପ୍ରକାରର କଷ୍ଟ ଆଉ ଆମର ଭାରତୀୟ ବ୍ୟବସାୟୀଙ୍କର ନାମ ଯେନ୍ଟାକି ମୁକେଶ କମ୍ପାନୀ ଆମର ସରକାରମାନେ